ଭାରତର ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଭଲ ଅଛି ଏବେ ଯେଉଁ ଆୟୁଷମାନ ଯୋଜନା ବିଜୁ ସ୍ୱାସ୍ଥ୍ୟ ସେବା କାର୍ଡ଼୍ ଏଇ ସରକାର ଯେଉଁ ସବୁ କରିଛନ୍ତି ବହୁତ ଭଲ କାମ କରିଛନ୍ତି ଏବଂ ଯାହା ଫଳରେ ଆମେ ବହୁତ ସୁବିଧା ପାଉଛୁ କିନ୍ତୁ ଅନ୍ୟ ଦେଶ ଅପେକ୍ଷା ଆମର ବହୁତ ଭଲ ଅଛି ଆମ ପାଖେରେ ଡାକ୍ତରଖାନାର ସୁବିଧା ନାହିଁ ଆମକୁ ଦଶ କିଲୋମିଟର ଯିବାକୁ ପଡ଼ୁଛି ଏବଂ କ୍ଲିନିକ୍ ମଧ୍ୟ ବି ଅଛି ସେଠାରେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ଅଛି ଏପରି ସରକାରେ ଏବେ ଯାହା କରିଛି ବହୁତ ଭଲ କରିଛି

ଅସୁବିଧାରେ ସମ୍ମୁଖୀନ ହବାକୁ ପଡ଼ିଲେ ଆମକୁ ଲାଇନୀରେ ଯିବାକୁ ପଡ଼ୁଛି ଯାହା ଲମ୍ବା ଲାଇନୀ ବି ଅଛି ଯାହା ଡାକ୍ତରଙ୍କର ଜଣେ ଦେଖୁଥିଲେ ଏବେ ଡାକ୍ତର ଚାରି ପାଞ୍ଚଟା ମଧ୍ୟ ଦେଖୁଛନ୍ତି ଲମ୍ବା ଲାଇନୀ ରହିଲେ ବି ଆମେ ଅସୁବିଧା ସମ୍ମୁଖୀନ ହେଉ ନାହୁଁ ଏବଂ ପରିଷ୍କାର ପରିଚ୍ଛନ୍ନତା ସରକାର ସବୁ ପ୍ରକାର ସୁବିଧା କରିଦେଇଛନ୍ତି ତାରେ ଅସୁବିଧା କିଛି ନାହିଁ